ହଁ ବାବୁ କିଏ ନା କାମ୍ କରୁଛ ଏବେ

କରୁଛ ତ ଯେ ମୁଇଁ ଗୋଟେ ମୋର୍ ଯେ ଘର୍ ତ ଜାଣିଛ ତୁମେ ହଏ ହଏ ଏଟା ତ କାମ ସରିଯିବାର ନା ବୋଲନ ଆପଣଙ୍କର୍ କୋଡ଼ିଏ ଦିନ୍ ଭିତରେ ସବୁ ଭିତର୍ଟା ହଏ ପରା ସେଟା ତ ତମକେ ମୁଇଁ ତମ୍ ପାଖକେ ହଏ ଯେ ସେଟା କାଣ କାଣ କାଣ ଲଗା ହବା ସେଟା ଟିକେ କାଣା କୁହନୁ ଦିଏ ଯେ ବଲେ ଟିକେ ଦାମିକା ଜିନିଷ ଲଗାମା ଗୁଟେ ପାର୍ଟ ତ ଲଗାମା କି ନାଇଁ ଆର ୱେୟାର ଫୋୟାରମାନେ ଏଇଟା ମାନେ ଘିଚି ହେନ୍ତି କି ହୁଁ ହୁଁ ହୁଁ ହେନ୍ତି କେ ତୁମେ ଦେଖନା ବାବୁ ତୁମେ ଯେନ୍ତା କହୁଛ ସେଟା ଲଗାମା ତମର୍ ନୁ ହେଟା ତ ହୁଁ ହୁଁ ଯେ ମୁଇଁ ଯେତେବେଳେ କିଣି ଜିମି ଯେ ତୁମେ ବୋଲେ ତୁମ ପଟୁ ସାମାନ୍ ସୁମନ ସବୁ ଆଣିବକି ନାଇଁ ବୋଲେ ଯେ କେନ୍ତା ଟିକେ ଶସ୍ତା ପଡ଼ବା ଟିକେ କହନୁ ଓହୋ ଏନ୍ତା କି ହୁଁ ହୁଁ ହୁଁ ଯେ ମୁଇଁ ଆନ୍ମି ବୋଲୁଛେଁ ମୁଇଁ ଗଲେ ତତେ ବି ସାଙ୍ଗରେ ନେଇଯିମି ନାଇଁ ହେଲା କାଏଁ ହଏ ହେନ୍ତା ମୁଇଁ ତକେ ହେ ଆମ ଘର୍କେ ଯିବୁ ଥିବୁ ନେହେଲେ ସାଙ୍ଗେ ଜିମା ମୁଇଁ ରହିଲେ ଆସୁଛେ ନେବାକୁ ହଏ ଜିମା ଏବେ ତ ଆମେ ଏଇନା କାଣା ବୋଲଛନ୍ ମୁଇଁ ଲିଷ୍ଟଟେ ତି ଲିଷ୍ଟ କର୍ କର୍ଦେମି ହେଲେ ମୁଇଁ ଆସିକିନା ନେଇ ଜିମା ଜିମା କାଲ୍କେ ପହର୍ଦିନ୍କେ ହୁଁ ହୁଁ ହୁଁ ହଁ ହେନ୍ତା ବି କର୍ କାମ୍ ମୁଇଁ ଯାଇଛେ ଏନ୍ତା ହେଲେ ହେଲା